ଜଳ ଆମର ଦୈନିକ ଜୀବନରେ ବହୁତ ଦରକାର ଏହା ପୃଥିବୀରେ ସବୁଆଡ଼େ ମିଳିଥାଏ ଏହା ଜୀବନ ନିର୍ବାହ କରିବାର ଏକ ମୁଖ୍ୟ ଉପାଦାନ ଏହାର ବ୍ୟତିରେକ ଜୀବନ ତିଷ୍ଠି ପାରିବ ନାହିଁ ତେଣୁ ଜଳର ଅନ୍ୟ ନାମ ହେଉଛି ଜୀବନ ପୃଥିବୀରେ ଏକସ୍ତରୀ ଭାଗ ଜଳ ରହିଥାଏ ସେଥିରୁ କେବଳ ପଚିଶ ଭାଗ ଜଳ ଆମର ବ୍ୟବହାର ଉପଯୋଗଗୀ ହୋଇଥାଏ ପୂର୍ବ କାଳରୁ ଲୋକମାନେ ଯେତେବେଳେ କି ଫିଲ୍ଟର୍ ଏକ୍ୱାଗାର୍ଡ଼୍ ନଥିଲା ସେତେବେଳେ ଲୋକମାନେ ଘରୋଇ ଉପଚାର ଦ୍ୱାରା ବିଶୁଦ୍ଧ ପାଣିକୁ ଶୁଦ୍ଧକରି ଶୋଷ ମେଣ୍ଟାଉଥିଲେ କିନ୍ତୁ ଏହି ଆଧୁନିକ ଯୁଗରେ ମଧ୍ୟ କିଛି ଲୋକ ଘରୋଇ ଉପଚାରରେ ବିଶୁଦ୍ଧ ଜଳକୁ ଶୁଦ୍ଧ କରି ସେବନ କରୁଛନ୍ତି ଯେପରି ଉପଚାରରେ ପାଣିକୁ ଶୁଦ୍ଧ କରିବା ଫଳରେ ଜଳ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ଏହି ଉପାୟଟି ହେଉଛି ମାଟି ପାତ୍ରରେ ଜଳକୁ ରଖି ସେହି ପାତ୍ରକୁ ଓଦା ବାଲି ଉପରେ ରଖିବା ଦ୍ୱାରା ବିଶୁଦ୍ଧ ପାଣି ଶୁଦ୍ଧ ହୋଇଥାଏ ଏବଂ ବହୁତ ସମୟ ଧରି ଥଣ୍ଡା ମଧ୍ୟ ରହିଥାଏ